ହେଲୋ ହଁ ଆଜ୍ଞା ମୁଁ କ'ଣ କହୁଥିଲି କି ଆଚ୍ଛା ମୋର ଯୋଉ ଘରର କାମ ମୋ ଘରର କାମ ଯୋଉ କରିବା ପାଇଁ ଆସୁଛନ୍ତି କାମଟା ଭଲ ଭାବରେ ହୋଇପାରୁ ନାହିଁ ମୁଁ ଚାହୁଁଛି କି ଭଲ ଭାବରେ ହେଉ କାମଟା ଆପଣ କ'ଣ ଚାହୁଁଛନ୍ତି କି ମାନେ କାମଟା ଠିକ ହେବ ନାଇଁ ନାଇଁ କ'ଣ ଟାଇମ୍ରେ ମୋ କହିବା କଥା ଯଦି ଟାଇମ୍ ଟେକିଙ୍ଗଟା କିଛି କଥା ନୁହେଁ ଟାଇମ୍ ଟେକିଙ୍ଗ୍ ଠିକ୍ ଅଛି ଆଉ ଯୋଉ ଟାଇମ୍ରେ ଆସୁଛନ୍ତି କାମଟା ମୋର ପରଫେକ୍ଟ ହୋଇପାରୁ ନାହିଁ ସଫା ସୁତୁରା ଠିକ୍ ସେ ହୋଇପାରୁନାହିଁ ଯୋଉଠି ଯୋଉ ଜିନିଷଟା ରହିବା କଥା ସେଇ ଜିନିଷଟା ରହିପାରୁନାହିଁ ତା'ହେଲେ ମୁଁ ଯଦି ପ୍ରତ୍ୟେକ ମାସ ତୁ ତ ମନ୍ଥଲି ପ୍ରତ୍ୟେକ ମାସ ଦରମା ପାଉଛ ଦରମାରେ ତ ଖିଲାପ ହେଉ ନାହିଁ ଆଉ ଯଦି ସେଇ ଦରମାଟା ଯଦି ମୁଁ ଖିଲାପ କରୁଥାନ୍ତି କି ନାଇଁ ମୋ ମାଲିକ ଦରମା ଖିଲାପ କରୁଛି ଆଉ ମୁଁ ତାମାନେ ଠିକ୍ସେ ଇଏ କରିପାରୁ ନାହିଁ ଆଉ ମୁଁ କାମରେ ବି ଖିଲାପ କରିବି ସେଇଟା କ'ଣ ଠିକ୍ ହେଉଛି ଦେଖନ୍ତୁ ଆଉ ଯଦି କାମ ଠିକ୍ସେ କରିବ ତ ମୁଁ କାମରେ ରଖିବି ଆଉ ଯଦି ଠିକ୍ସେ କାମ କରିବେ ନାହିଁ ତା'ହେଲେ କାମରେ ମୁଁ ରଖିବି ନାହିଁ କାରଣ ମୋ କାମ ଇମ୍ପୋଟାଣ୍ଟ ମୋର କାମ ସବୁବେଳେ ନୀଟ୍ ଆଣ୍ଡ କ୍ଲିନ୍ ସବୁବେଳେ ମୋତେ ନିହାତି ଦରକାର ଆଉ ପ୍ରାୟତଃ କାମ ମୋର ବହୁତ ଅବହେଳା ରହୁଛି ମୁଁ ସେଇଥିପାଇଁ ମୋତେ ସାାଟିସ୍ଫାଇ ଲାଗୁନି

ଦେଖ ଦେଖନ୍ତୁ ତୁମ ପରିବା ହଁ ଠିକ ହଁ ଘନା ଠିକ୍ ଅଛି ଘର ଓଳେଇବା କାମ ସବୁ ଠିକ ଠାକ୍ ମୁଇଁ ୟା ପରେ ଯଦି ପୁନର୍ବାର ଆଉଥରେ କେବେ ବି ଗଲତି ମୁଁ ଦେଖିଲି ହଁ ଆପଣଙ୍କ ନାଇଁ ନାଇଁ ମୁଁ ମୋ କହିବା କଥା ଆପଣଙ୍କ ପରିବାରକୁ ମୁଁ ନେଇକରି ମୁଁ ଇଏ କରୁଛି ଆପଣଙ୍କ ପରିବାର ହେଉଛି ବହୁତ ଗୋଟେ ମାନେ ଛୋଟ ପରିବାର ପରିବାରକୁ ନେଇକରି ଆପଣ ଚାଲିଛନ୍ତି ଆପଣଙ୍କ ପରିବାରକୁ ନେଇକରି ସଂଘର୍ଷ କରୁଛନ୍ତି ମୁଁ ୟେ ଏଇ ଜିନିଷଟା ମୁଁ ଥରେ ମାପ କରିଦେବି ଆଉ ଦ୍ୱିତୀୟ ଥର ଯଦି ଏଇ ପ୍ରକାର ପୁନର୍ବାର ହେଲା ତ ମୁଁ କାମରୁ ବାହାର କରିଦେବି

ହଉ ଠିକ୍ ଅଛି ନାଇଁ ଠିକ ଠିକ୍ ଅଛି ମୁଁ ଏଇଥରଟା ମାପ କରିଦେଉଛି ଆଉ ତୁମର ଦରମା ବି ବଢ଼େଇଦେବି ଯଦି କାମ ଠିକ୍ କରିବ ତୁମ ଦରମା ବି ବଢ଼େଇବି ହେଲା ଠିକ୍ ଅଛି